ଆମ ଅଞ୍ଚଳର ପ୍ରମୁଖ ଟେଲିଫୋନ୍ ବ୍ରାଣ୍ଡ ଗୁଡ଼ିକ ହେଉଛି ଆଇଫୋନ୍ ଭିବୋ ସାମ୍ସଙ୍ଗ୍ ଏବଂ ଓପୋ ଆଉ ରିଏଲମି ରେଡ଼ମି ଇନଫିନିକ୍ସ ଇତ୍ୟାଦି ଇତ୍ୟାଦି ଯିଏ ହଉଛି ଆମର ଫାଷ୍ଟାର୍ ନେଟ୍ୱାର୍କ୍ ଏୟାରଟେଲ୍ ବି ଏବଂ ଆଇଡ଼ିଆ କେଉଁଠି ଆସୁଛି ତ କେଉଁଠି ନାହିଁ ଆଉ ଏଗୁଡ଼ିକ ଫୋନ୍ ଆଉ ଫୋନ୍ ବିନା ଆମେ ରହିପାରୁନାହିଁ ଯାହାକି ସମସ୍ତଙ୍କର ଗୋଟିଏରୁ ଅଧିକ ଫୋନ୍ ଅଛି ଆଗରେ ଫୋନ୍ର ବ୍ୟବସ୍ଥା ବହୁତ କମ୍ ଥିଲା କିନ୍ତୁ ଏବେ ବହୁତ ବେଶୀ ଅଛି ଯାହାକି ଆମେ ସମସ୍ତେ ଜାଣିଛୁ ଆଉ ଫୋନ୍ ଫୋନ୍ ଚଲାଇବା ଶିଖିବା କିଛି ବଡ଼ କଥା ନୁହେଁ ଆମ ଆମର ଏବେ ସମସ୍ତେ ଫୋନ୍ ୟ୍ୟୁଜ୍ କରିବା ଜାଣିଛନ୍ତି ସେ ବଡ଼ ହଉ କିମ୍ବା ସାନ ହଉ ସମସ୍ତେ ଫୋନ୍ ୟ୍ୟୁଜ୍ କରୁଛନ୍ତି ଆଉ ଏହିସବୁ ଫୋନ୍ ପାଇଁ ହିଁ ଆମେ ସ୍ମାର୍ଟ୍ ଫୋନ୍ ପାଇଁ ଆମେ ଏବେ ସବୁ କାମ ସହଜରେ ହେଇଯାଉଛି ଯେମିତି କାହା ସହିତ ଯଦି ଆମେ ସମ୍ପର୍କ କରିବାକୁ ଚାହୁଁଛୁ ତା'ହେଲେ ଆମେ ବହୁତ ସହଜରେ ସମ୍ପର୍କ କରିପାରୁଛେ ଆଗରେ ଚିଠିରେ ଚିଠି ଲେଖୁଥିଲୁ ତାହାପେ ଗୋଟେ ସପ୍ତାହ ପରେ ସମ୍ପର୍କ ହେଇପାରୁଥିଲା କିନ୍ତୁ ଏବେ ଗୋଟେ ସେକେଣ୍ଡରେ ହିଁ ସମ୍ପର୍କ ହେଇଯାଉଛି ଯାହାକି ଫୋନ୍ର ଗୋଟେ ବଡ଼ ପ୍ରମୁଖ ବ୍ୟବହାର ବ୍ୟବହାର କରାଯାଉଛି ଆଜିକାଲି ଫୋନ୍ ହିଁ ସମସ୍ତଙ୍କର ଜୀବନ ହୋଇପଡ଼ିଛି ଫୋନ୍ ପାଇଁ ଆମର ବହୁତ ପ୍ରକାର ସାହାଯ୍ୟ ହଉଛି ଯେମିତି ଆଜିକାଲି ଅନ୍ଲାଇନ୍ ହେଇଯାଇଛି ସବୁ ଜିନିଷ ଯେମିତି ଫୋନ୍ ପେ ଗୁଗଲ୍ ପେ ଇତ୍ୟାଦି ଇଣ୍ଟରନେଟ୍ ଆଜିକାଲି ଯେଉଁ ଯେଉଁ ଜିନିଷ ବୁଝିପାରୁନାହୁଁ ସେଗୁଡ଼ିକୁ ବି ଆମର ଆଜିକାଲି ଫୋନ୍ରେ ହେଇଯାଉଛି ସବୁପ୍ରକାର ସାହାଯ୍ୟ ଆମକୁ ଫୋନ୍ରେ ହିଁ ମିଳୁଛି ଆଉ ଫୋନ୍ ହିଁ ସବୁ ଗୋଟେ ଦିନ ଥିଲା ଯେତେବେଳେ ଫୋନ୍ ନଥିଲା ଯେତେବେଳେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା କିନ୍ତୁ ଆଜି ଆମକୁ ବହୁତ କମ୍ ଅସୁବିଧା ଭୋଗିବାକୁ ପଡ଼ୁଛି ଯାହାକି ଫୋନ୍ ଆସିବାରୁ ବହୁତ ବହୁତ ସହଜ ହେଇଯାଇଛି